ଭାରତରେ ବର୍ତ୍ତମାନ ଜଳବାୟୁର ବହୁତ ପରିବର୍ତ୍ତନ ଦେଖାଯାଇଛି ଯେପରିକି ଖରାଦିନେ ପ୍ରବଳରୁ ପ୍ରବଳ ଖରା ହେଉଛି କିନ୍ତୁ ବର୍ଷା ଦିନରେ ଠିକ୍ ବର୍ଷା ହେଉନାହିଁ ଏବଂ ଶୀତଦିନରେ ଶୀତଦିନ ସରି ଆସିବାକୁ ଶୀତ ହେଉଛି କିନ୍ତୁ ଶୀତ ଆରମ୍ଭରୁ ଖରା ଲାଗି ରହୁଛି ଏହିସବୁର କାରଣ ଏହିକି ଯେ ଆମେ ଗଛକୁ କାଟି ଦେଉଛେ ଗଛ ଲଗାଉନାହେଁ ଏବଂ ବିଭିନ୍ନ ଜାଗାରେ କେବଳ ସଡ଼କମାନ କରି ଉଠୁଛେ ଗଛ କାଟିକରି ଏହିସବୁ ପାଇଁ ଗଛ କାଟିବା ଦ୍ଵାରା ଖରା ବଢ଼ିଚାଲିଛି ଏବଂ ବର୍ଷାର ପରିମାଣ କମିଚାଲିଛି ଯେଉଁଥିପାଇଁକି ଆମକୁ ଏହିସବୁ ଅସୁବିଧା ଦେଖିବାକୁ ପଡ଼ୁଛି ଆମକୁ ଜଳକୁ ଦୂଷିତ ହେବାକୁ ରୋକିବାକୁ ପଡ଼ିବ ଆମକୁ ଗଛ ଲଗାଇବାକୁ ପଡ଼ିବ ଏବଂ ଅଯଥାରେ ବ୍ୟବହୃତ ହେଉଥିବା ପାଣି ନଷ୍ଟ କରିବାରୁ ବଞ୍ଚିତ କରିବାକୁ ପଡ଼ିବ ଆମକୁ ଲୁଗା ଧୋଉଥିବା ସମୟର ସେ ପାଣିକୁ ବାହାରେ ନ ଢାଳି ଗଛ ମୂଳରେ ଦେବାକୁ ପଡ଼ିବ ଏବଂ ସେହିଥିରୁ ବଞ୍ଚୁଥିବା ପାଣିକୁ ଆମକୁ ଗୋରୁ ଖାଇବା କିମ୍ବା ଘର ଧୋଇବା ଅନ୍ୟାନ୍ୟ କାମରେ ଲଗାଇବାକୁ ପଡ଼ିବ ଏହିସବୁ କଲେ ଆମେ ଜଳର ଅଭାବକୁ ବଞ୍ଚିପାରିବା ଆମ ଆଗାମୀ ପିଢ଼ିକୁ ଯେପରି ଜଳର ଅଭାବ ନହେଉ ସେହିସବୁକୁ ଆମକୁ ଜଗିବାକୁ ପଡ଼ିବ ସେଥିପାଇଁ ଆମକୁ ସେହିସବୁ ଉପରେ ନିର୍ଦ୍ଦିଷ୍ଟ ଏକ ପଦକ୍ଷେପ ନେବାକୁ ପଡ଼ିବ ଜଳରେ ଜଳ ପ୍ରଦୂଷିତ ହେବାରୁ ଆମକୁ ବିଭିନ୍ନ ରୋଗ ହେବାର ସମ୍ଭାବନା ମଧ୍ୟ ରହିଛି ଏଥିମଧ୍ୟରୁ ମ୍ୟାଲେରିଆ ଟାଇଫଏଡ୍ ଏହିସବୁ ରୋଗ ହେବାର ମଧ୍ୟ ଅଛି ଜଳ ପ୍ରଦୂଷିତ ହେଲେ ଜୀବନ ନଷ୍ଟ ହେବ ଏହା ଆମେ ସମସ୍ତେ ଶୁଣିଛେ ଏବଂ ଜାଣିଛେ ସେଥିପାଇଁ ଆମକୁ ଏହିସବୁରେ ଆମକୁ ଏହିସବୁ ପାଇଁ ଆମକୁ ନିଜକୁ ହିଁ ଦାୟିତ୍ଵ ନେବାର ଅଛି ଯେପରିକି ଜଳ ନଷ୍ଟ ନହେବ ଏବଂ ବିଭିନ୍ନ କଳକାରଖାନାମାନ ମାନଙ୍କ ଧୂଆଁ ଯୋଗୁଁ ଆମ ବାୟୁ ପ୍ରଦୂଷିତ ହୋଇଥାଏ ଯେଉଁଥିପାଇଁ ବର୍ଷା ମଧ୍ୟ ହୋଇନଥାଏ ଚାରି ଆଡ଼େ ଗଛ ଲଗାଇଲେ ଏବଂ ଶିଳ୍ପାଞ୍ଚଳକୁ ଆମଠାରୁ ବହୁତ ଦୂରରୁ ରଖିବାକୁ ହେଲେ ଆମକୁ ଏହିସବୁ ଅସୁବିଧାରେ ପଡ଼ିବାକୁ ହେବନାହିଁ ଏବଂ ଆମର ଯେଉଁ ନର୍ଦ୍ଦମାର ପାଣିଗୁଡ଼ିକୁ ଆମକୁ ନଦୀ ଏବଂ କେନାଲ ଏହିସବୁରେ ନଛାଡ଼ି ଏହାର ଟାଙ୍କି ବ୍ୟବହାର କରି ଏସବୁ ଯଦି ରଖାଯିବ ଏକ ସ୍ଥାନରେ ତାହା ହେଲେ ମଧ୍ୟ ଏସବୁର ଅସୁବିଧା ହେବାକୁ ପଡ଼ିବନାହିଁ ଭାରତର ଜଳବାୟୁରେ ପରିବର୍ତ୍ତନ ଆସିବାର କାରଣ ଆମେ ଏବଂ ଏହି ସବୁର ନିରାକରଣ ମଧ୍ୟ ଆମକୁ କରିବାକୁ ପଡ଼ିବ ସେଥିପାଇଁ ଗଛ ଲଗାଇବା ଏବଂ ଏ ଏତେ ମାତ୍ରାର ଯେଉଁ ଗାଡ଼ି ଘୋଡ଼ା ଏସବୁର ବ୍ୟବହାରକୁ ଆମକୁ କମାଇବାକୁ ପଡ଼ିବ ଏହିସବୁ ଯଦି ଆମେ ସଚେତନ ହେବା ତା'ହେଲେ ଆମକୁ ଆମ ଆଗାମୀ ପିଢ଼ିମାନଙ୍କୁ ଏସବୁର ସମସ୍ୟାର ସମାଧାନ ହେବାକୁ ପଡ଼ିବନାହିଁ ଏବଂ ଜଳ ଯଦି ପ୍ରଦୂଷିତ ନହେବ ଆମକୁ ମଧ୍ୟ ଅନ୍ୟ କୌଣସି ରୋଗ ହେବାର ଆଶଙ୍କା ମଧ୍ୟ ନାହିଁ ଆମେ ନିଜେ ଯଦି ଦାୟିତ୍ଵବାନ ହେବା ତା'ହେଲେ ଆମେ ଏବଂ ଆମ ଆଗାମୀ ପିଢ଼ିମାନେ ସମସ୍ତେ ସୁନ୍ଦର ଓ ସୁରକ୍ଷିତ ଜୀବନଯାପନ କରିବେ